ମୁଁ ଗୋଟେ କୁଲରଟେ କିଣିଥିଲି ଦଶ ହଜାର ଟଙ୍କା ଦେଇ ଦଶ ଲିଟର ପାଣି ଧରିଲେ ଭଲ ହେଉଛି ଥଣ୍ଡା ଭଲ ହେଉଛି ଆଉ ଘରଟା ସାରା ଥଣ୍ଡା ହେଉଛି ଭଲ ପଡ଼ିଲା ଏଥର ଖରା ଦିନଟାରେ ଏ କୁଲରଟା ଭଲ କାମ ଦେଉଛି ବହୁତ ଭଲ କାମ ଦେଉଛି ତା ସହିତ ତାର କଲରଟା ମଧ୍ୟ ଭଲ ଲାଗୁଛି ଭଲ ମାନେ ଟଙ୍କା ଶହେ ଟଙ୍କାକୁ ଦେଖିବାକୁ ଗଲେ କୁଲରଟା ବହୁତ ଭଲ ପଡ଼ିଲା